ହଁ ମୁଁ ଅରୁଆ ଚାଉଳ ଡାଲି ବିଭିନ୍ନ ପ୍ରକାର ପନିପରିବା ଯଥା ଆଳୁ ମଟର ବିନ୍ସ ଗାଜର ବିଟ୍ ମୂଳା ଇତ୍ୟାଦି ପକେଇ ଗୋଟିଏ ଖିଚୁଡ଼ି ତିଆରି କରିଥିଲି ଯାହାକୁ ଖାଇ ସମସ୍ତେ ବହୁତ ପ୍ରଶଂସା କରିଥିଲେ ସେତିକି ସେଥିପାଇଁ ମୋତେ ପ୍ରେରଣା ଦେଇଥିଲା ଯେ ମୁଁ ଏହିଭଳି ଖାଦ୍ୟ ଆଗକୁ ଆହୁରି ତିଆରି କରିବି ଏବଂ ସମସ୍ତେ ଖାଇ ମୋର ପ୍ରଶଂସା କରିବେ